ଏବଂ ବିଲବାରିରେ ଗୋବର ପକେଇବା ଦ୍ଵାରା ଆମର ମଧ୍ୟ ବହୁତ ଲାଭ ହୋଇଥାଏ ଏବଂ ଆମର ରୋଷେଇ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଆମେ ରୋଷେଇ କରି ଜାଣିବା ଅପେକ୍ଷା